ହ୍ୟାଲୋ ସାର୍ ନମସ୍କାର ସାର୍ ଆପଣଙ୍କର ମୋବାଇଲ୍ ସପ୍ ଅଛି କି ହଁ ସାର୍ ମୁଁ ମୋର ମୋବାଇଲ୍ ଗୋଟେ ଖରାପ ହେଇଯାଇଛି ତା'ର ବର୍ତ୍ତମାନ ତା'ର ଡିସପ୍ଲେଟି ଖରାପ ହେଇ ଯାଇଛି ତା'ର ସେ ଡିସପ୍ଲେଟି ମୁଁ ଚେଞ୍ଜ କରିବା ପାଇଁ ଚାହୁଁଛି ଆପଣ ଜାଣିଛନ୍ତି ତା'ର କେମତି କ'ଣ ପ୍ରୋସେସ୍ ଅଛି ମୋବାଇଲ୍ ହେଉଛି ହନର୍ ସିକ୍ସ ଏକ୍ସ ମୋବାଇଲଟି ବର୍ତ୍ତମାନ ଦୁଇ ବର୍ଷ ହୋଇଗଲାଣି ପାଖାପାଖି ନାଇଁ ସାର୍ ମୁଁ ଅନଲାଇନ୍ ସପିଂ କରିଥିଲି ମୋବାଇଲ୍ଟାକୁ ହଁ ସାର୍ ମୁଁ ବର୍ତ୍ତମାନ କ'ଣ କରିଥିଲି ନା କ୍ରିକେଟ୍ ଖେଳିବା ସମୟରେ ବଲ୍ ବାଜିକିରି ଡିସପ୍ଲେ ଡିସପ୍ଲେଟି ବାଜି ଯାଇଥିଲା ବଲ୍ଟି ସେଥିପାଇଁ ବଲ୍ଟି ବାଜିକି ସେଇଟା ଫାଟି ଯାଇଛି କି କ'ଣ ହେଇଛି ଜଣାପଡ଼ୁନି ସେଇଟା ଆକଚୁଆଲି ଡିସପ୍ଲେଟା ଆସୁନି ମୋର ଟୋଟାଲି ହଁ ହଁ ହଁ

ହଁ ହଁ ହଁ ହଁ ହଁ ସାର୍ ଆପଣଙ୍କର ଦୋକାନ ସପ୍ ଖୋଲିବା ସମୟ କେତେବେଳେ ମାନେ କେତେଟାରୁ କେତେଟା ସମୟ ଭିତରେ ରହିଛି କି ତ ସାର୍ ଆପଣ ସେଇଟି ଏଭେଲେବେଲ୍ ଥିବେ ନା ଆପଣଙ୍କ ଷ୍ଟାଫ୍ କିଏ ଯିଏକି ମୋବାଇଲ୍ ବନାଇବେ

ସାର୍ ଆପଣ ମାନେ ଜେନୁଇନ୍ ପାର୍ଟ ପକଉଛନ୍ତି ନା ବାହାରୁ ପାର୍ଟସ୍ ଆଣି ପକଉଛନ୍ତି ନା ମାନେ ଲୋକାଲ୍ ପାର୍ଟସ୍ ପକଉଛନ୍ତି

ହଁ ସାର୍ ଆପଣ କେତେଟା କଷ୍ଟ କହିପାରିବେ କି ମୋବାଇଲ୍ର କେତେ ଟଙ୍କା ଆମର ଏସଟିମେଟ୍ ଖର୍ଚ୍ଚ ହବ ହଁ ସାର୍ ତା'ର ମାନେ ଗ୍ଲାସ୍ କାଢ଼ି ସାର୍ ଆଉ କିଛି ନେଗୋସିଏବୁଲ୍ ହେଇପାରିବ କି ନେଗୋସିଏବୁଲ୍ କିଛି ମାନେ କିଛି ଟଙ୍କା କମାଇ ପାରିବେ ମାନେ ସେତିକି ହେଲେ ହେଇଯିବ ପାଞ୍ଚହଜାର ହଉ ସାର୍ ଠିକ୍ ଅଛି ଆ ଆପଣ ସାର୍ ଆପଣ ନାଁ ଟା କହିପାରିବେ କି ମୁଁ ଆପଣ ନାଁ ପଚାରିକି ଯାଇ ପାରିବି ଲୋକେସନ୍ଟା ଆପଣ କହିପାରିବେ କି ହଁ ଲୋକେସନ୍ଟା ସାର୍ ଆପଣଙ୍କ ମୋବାଇଲ୍ ଦୋକାନର ହଉ ଆଜ୍ଞା ଠିକ୍ ଅଛି ହଉ ରଖୁଛି ଆଜ୍ଞା